ହଁ ଆଜ୍ଞା ମୁଁ ଚାଉଳ କିଛି କିଣିବା ପାଇଁ ଫୋନ୍ କରିଥିଲି ଉଷୁନା ଚାଉଳ କିଛି ଦରକାର ଥିଲା ଅରୁଆ ଚାଉଳ ବି କିଛି ଦରକାର ଥିଲା ତ ଉଷୁନା ଚାଉଳର ଏକବାଗି ଚାଉଳ କରିଛନ୍ତି ନା ଦୋବାଗି ଚାଉଳ କରିଛନ୍ତି ଏକବାଗି ଚାଉଳ ଦରକାର ଥିଲା ଚାଉଳଗୁଡ଼ା ସରୁ ଦାନା ଅଛି ନା ଯେହେତୁ ମୁଁ ବାହାରେ ରହୁଛି ଗ୍ୟାସ୍ରେ ରୋଷେଇ କରିବା ପାଇଁ ପଡ଼ୁଛି ସେଥିପାଇଁ ସରୁ ଚାଉଳ ପିଲାମାନେ ବି ବହୁତ ଆଗ୍ରହ ହେଉଛନ୍ତି ଖାଇବା ପାଇଁ ଚାଉଳ ରେଟ୍ ଏବେ ଉଷୁନା ଚାଉଳର ରେଟ୍ କ'ଣ ଅଛି କୁଇଣ୍ଟାଲ୍ ପଚିଶଶହ ରହୁଛି ଆଉ ଅରୁଆ ଚାଉଳଟାର ରେଟ୍ ତ ମୁଁ ଉଷୁନା ଚାଉଳରୁ ପାଞ୍ଚ କୁଇଣ୍ଟାଲ୍ ଆଉ ଅରୁଆ ଚାଉଳରୁ ପାଞ୍ଚ କୁଇଣ୍ଟାଲ୍ କିଣିବା ପାଇଁ ଚାହୁଁଛି ତ କେମିତି କ'ଣ ଡିସ୍କାଉଣ୍ଟ୍ ରହିବ ନା ନାହିଁ କିଛି ଗୋଟେ ଡିସ୍କାଉଣ୍ଟ୍ ହେଲେ ମୁଁ ସେ ଚାଉଳ ଆଣିବି ଆଉ ମିନିମମ୍ ଦଶ କୁଇଣ୍ଟାଲ୍ ଚାଉଳ ମୋର ଦରକାର ଗୋଟେ ବାହାଘର ଅଛି ଆଉ ପର୍ବପର୍ବାଣି ବି ରହୁଛି ଅରୁଆ ଚାଉଳ ଘରେ ଟୋଟାଲ୍ ହେଲେ ବି ନାହିଁ ଆଉ ଆଣିକି ଇଏ କରିବା ପାଇଁ ଚାହୁଁଛି ଆଉ ଚାଉଳ ଏଇ ବର୍ଷର ନୂଆ ଚାଉଳ ନା ଆଉ ପୋକ ଫୋକ କିଛି ଲାଗିନାହାଁନ୍ତି ଟି ଚାଉଳ ଭାଙ୍ଗ ଭୁଙ୍ଗି କିଛି ହେଇନି ହଉ କାହିଁକିନା ଆମେ ଚାଉଳକୁ ଭଲ ଭାବରେ ଶୁଖେଇକି ଯେମିତି ଭଲ ଚାଉଳଟା ଆମର ଦରକାର ଆମେ ରଖିବୁ ଯେହେତୁ ଆମେ ଗୋଟେ କାମରେ ଲଗେଇବୁ ସେ ଚାଉଳଟା ଯଦି ଭଲ ନଥିବ ସେଇଠୁ ଖରାପ ହେବ ଯେ ଉଷୁନା ଉଷୁନା ଚାଉଳଟା ଯେଉଁ କରୁଛନ୍ତି କେଉଁ ଧାନର ଚାଉଳ କରୁଛନ୍ତି ପରଳ ଧାନରୁ ଚାଉଳଟା ଖାଇବା ପାଇଁ ମିଠା ଲାଗୁଛି ହଁ ଆଉ ଅରୁଆ ପାଇଁ ଠିକ୍ ଅଛି ଘରୋଇ ଏମିତି ମାନେ ଚାଉଳଟା ବସାଉଛନ୍ତି ନା ଏମିତି ବାମ୍ଫି ସାହାଯ୍ୟରେ ଯେଉଁ ବସାଯଏ ସେମିତି ବସେଇକି କରୁଛନ୍ତି ହଁ ଘରେ ବସେଇଥିବା ଚାଉଳଟା ଭଲ ହୋଇଥାଏ ଆଉ ଧାନ ବିଲରେ କ'ଣ ପିଡ଼ିଆ ପକାଇକି କରୁଛନ୍ତି ନା ଖତ ସାର ଜୈବିକ ଖତ ସାର କିଛି ଦେଇକି କରୁଛନ୍ତି ହଁ ହଁ ହଉ ଯେହେତୁ ଆମେ ଘରେ ଖାଇବା ପାଇଁ ଆଣିବା ତ ସେଥିପାଇଁ ଆମେ ପିଡ଼ିଆଦିଆ ଖାଦ୍ୟ କିଣିକି ଖାଇବା ପାଇଁ କେବେ ଚାହିଁବାନି ସେଥିପାଇଁ ମୁଁ ଆପଣଙ୍କୁ କଲ୍ କରିଥିଲି ନହେଲେ ମୁଁ ଯେକୌଣସି ଦୋକାନରୁ ବି କିଣିକି ଆଣି ପାରିଥାନ୍ତି ଠିକ୍ ଅଛି ଆଉ ଚାଉଳର ରେଟ୍ଟା ତ କହିଲେ ତ ମୁଁ ଆଣିଲା ପରେ ଯାହା ଡିସ୍କାଉଣ୍ଟ୍ କରିବେ ଆଉ ତଥାପି ଟିକିଏ କ୍ଳିଅର୍ କରି ଦିଅନ୍ତୁ ମୁଁ ଗଲାବେଳେ ପଇସା ନେଇକି ଏକାବେଳେ ଯାଇକି ନେଇକି ଆସିବି ହେରି ନାଇଁ ନାଇଁ ତାହେଲେ ମୁଁ କାଲି ଯାଇକି ନେଇକି ଆସିବି ହେରି ଆପଣ ଘରେ ଥିବେ ଚାଉଳକୁ ଓଜନ କରିକି ରଖିଦେଇଥିବେ ହଁ ହଉ ଠିକ୍ ଅଛି ରଖୁଛି ଆଜ୍ଞା